ନୟାଗଡ଼ ଜିଲ୍ଲାରେ ଲୋକ ପ୍ରିୟ ଖେଳ ହେଉଛି କବାଡ଼ି କବାଡ଼ିକୁ ପୁଅ ଓ ଝିଅ ଉଭୟ ଖେଳନ୍ତି କବାଡ଼ି ରେ କବାଡ଼ି ଖେଳ ଦେଖିବା ପାଇଁ କଲେକ୍ଟର ଜିଲ୍ଲାପାଳ ଅନ୍ୟାନ୍ୟ ବାହାରୁ ସବୁ ଲୋକ ଆସନ୍ତି ଓ ଏକାଠି ହୋଇ ଖେଳ ଦେଖନ୍ତି ଏହି ଖେଳରେ ଯିଏ ପ୍ରଥମ ସ୍ଥାନ ଗ୍ରହଣ କରେ ତାକୁ କପ୍ ପ୍ରାଇଜ୍ ସାର୍ଟିଫିକେଟ୍ ଅନ୍ୟାନ୍ୟ ଉପହାର ମିଳେ